ହ୍ୟାଲୋ ହଁ ଆପଣ ମା' ଲକ୍ଷ୍ମୀ ପୁଷ୍ପାଳୟରୁ କହୁଛନ୍ତି ମୁଁ ରାୟଗଡ଼ା ଜିଲ୍ଲାର କାଶୀପୁରରୁ କହୁଛି ହଁ ଆମର ପାଞ୍ଚ ତାରିଖରେ ମୋ ଭଉଣୀଙ୍କର ଏନ୍ଗେଜ୍ମେଣ୍ଟ୍ ଅଛି ଆପଣ କିଛି ଫୁଲ ଦେଇପାରିବେ ଫୁଲରେ ସଜାଇ ପାରିବେ କି ଆମର ଏନ୍ଗେଜ୍ମେଣ୍ଟ୍ ଜାଗାଟାକୁ କି କି ଫୁଲ ଆପଣଙ୍କ ଦୋକାନରେ ମିଳୁଛି ଆଜ୍ଞା ଆମର ମିଡିଲ୍ କ୍ଲାସ୍ ଯେହେତୁ ତ ଅଧିକ କରିବା କିଛି ଦରକାର ନାହିଁ ଦଶ ହଜାର ଟଙ୍କା ଭିତରେ କରନ୍ତୁ ଏନ୍ଗେଜ୍ମେଣ୍ଟ୍ ପାଞ୍ଚ ତାରିଖ ଅଛି ମାର୍ଚ୍ଚ୍ ପାଞ୍ଚରେ ତ ଆପଣ ତା ପୂର୍ବ ଦିନ ରାତିରେ ଆସି ରାତି ସୁଦ୍ଧା ଟିକିଏ ସଜେଇ ଦେବେ ଟିକିଏ ଆଜ୍ଞା ଆଜ୍ଞା ଆଜ୍ଞା ସେଇଟା ଏନ୍ଗେଜ୍ମେଣ୍ଟ୍ ଗଲା ତା'ପରେ ଆମର ବାହାଘର ମାର୍ଚ୍ଚ୍ ବାର ବାରରେ ଅଛି ମ୍ୟାରେଜ୍ରେ ଆପଣ ମଣ୍ଡପ ସଜାଇବା ପାଇଁ କେତେ କ'ଣ ନେଉଛନ୍ତି କୋଡ଼ିଏ ହଜାର ଆଉ ଗୋଟେ କେତେ ରହିଲା ଆପଣ କୋଡ଼ିଏ ହଜାରରେ କରିବେ କ'ଣଟା କେମିତି କରିବେ କୋଡ଼ିଏ ହଜାର ଭିତରେ ସେଇଟା କହୁଛନ୍ତି

ଆଜ୍ଞା ଆଜ୍ଞା ଆପଣ ବାହାଘର ଦିନ ବାହାଘର ପାଇଁ ଯେଉଁ ମଣ୍ଡପ ସଜାଇବେ ସେଇଟା କେବେ ସରିଯିବ ମଣ୍ଡପ ସଜାଇବାଟା କେତେ ସମୟ ଭିତରେ ଆଜ୍ଞା ଆଜ୍ଞା ଠିକ୍ ଅଛି ତା'ହେଲେ ଆଡ଼୍ଭାନ୍ସ୍ କିଛି ଦେବାକୁ ପଡ଼ିବ କି ଆଜ୍ଞା

ଆଜ୍ଞା ଠିକ୍ ଅଛି ତା'ହେଲେ ଆଜ୍ଞା କେତେ ଟଙ୍କା ଆଡ଼୍ଭାନ୍ସ ଦେବି ହଁ ସେଇଟା ଆଡ଼୍ଭାନ୍ସ ମୁଁ କାଲି କରି ଦେଉଛି ଫୋନ୍ପେ'ରେ

ଆଜ୍ଞା ଠିକ୍ ଅଛି ଠିକ୍ ଅଛି ମୁଁ ଫୋନ୍ ଫୋନ୍ପେ' କରି ଦେଇକି ଆଡ଼୍ଭାନ୍ସ ଦେଇକି କଲ୍ କରିବି ଆଜ୍ଞା ରହୁଛି ତା'ହେଲେ ଆପଣ ଟିକିଏ ଆସିକି ଭଲ ଭାବରେ ସଜାଇଦେବେ ଠିକ୍ ଅଛି ରହୁଛି